ଓଡ଼ିଆ ଭାଷା ଆମର ପ୍ରିୟ ଭାଷା ସରଳ ଭାଷା ଏବଂ ଏହାକୁ ବୁଝିବା ବହୁତ ସହଜ ଅଟେ ଓଡ଼ିଆ ଆମର ବହୁ ଆଡ଼େ ପ୍ରଚଳିତ ଓଡ଼ିଆ ଭାଷା ଦ୍ୱାରା ଆମର ପିଲାମାନେ ଓଡ଼ିଆ ଭଲ ଭାବରେ ଜାଣିପାରନ୍ତି